ହଁ ହ୍ୟାଲୋ ହଁ ହଁ ଆଜ୍ଞା ହଁ କହନ୍ ହଁ ହଁ ହଁ ଆପଣ କାଣା ଖାଇବେ ସେଇଟା କହୁ ନାଇଁ କେତେ ନମ୍ବରରେ ବସିଛ କେତେ ନମ୍ବରରେ ବସିଛନ୍ ହଁ ତୁମେ କେତେ ନମ୍ବର କାଉଣ୍ଟରରେ ବସିଛନ୍ ହଁ ଠିକ୍ ଅ ଠିକ୍ ଅ କାଣା ଦରକାର ଥିଲା ଦେଖୁନ୍ ଆମର୍ ହୋଟେଲରେ ରୋଲ୍ ଚିକେନ୍ ରୋଲ୍ ଅ ଭେଜ୍ ରୋଲ୍ ଅଛେ ଆମର୍ ଏଗ୍ ରୋଲ୍ ଅଛେ ଆପଣ ଜାଣା କହିବେ ସେଇଟା ହେବା ଚିଲ୍ଲୀ ଚିକେନ୍ ଅଛେ ଆପଣ କାଣା ଖାଇବେ ସେଇଟା କହନ୍ ହୁଁ ହୁଁ ହଉ ହଉ ଠିକ୍ ଅଛି ଆଜ୍ଞା ଆପଣ ଚାର ନମ୍ବରକେ ସାଙ୍ଗେ ସାଙ୍ଗେ ପହଞ୍ଚୁଛି ହେଲା ପାଞ୍ଚ ମିନିଟ୍ ପାଞ୍ଚ ମିନଟ୍ ୱେଟ୍ କର ଆଉ କାଣା ଲାଗବା ସାର୍ ହଉ ହଉ ଠିକ୍ ଅଛି କିଛି ନାଇଁ ହଁ ଠିକ୍ ଅଛି